ମୁଁ ଜଗାକାଳିଆ ଟ୍ରାଭେଲର୍ସ ରୁ କହୁଛନ୍ତି କି ମୁଁ ବିବେକାନନ୍ଦ ପଟ୍ଟନାୟକ କହୁଛି ମୁଁ ଦିନ ଦ୍ଵିପହର ସମୟରେ ଆପଣଙ୍କ ଗାଡ଼ି ରୁ ଓହ୍ଲାଇବା ପରେ ମୋର ମୋବାଇଲ ଏବଂ ମନି ପର୍ସ ଛାଡ଼ି ଦେଇ ଆସିଛି ଆପଣଙ୍କର ଯେଉଁ ଭାଇ ଗାଡ଼ି ନେଇକି ଆସିଥିଲେ ତାଙ୍କୁ ଟିକିଏ ପଚାରନ୍ତୁ ତା'ସହ ଯୋଗାଯୋଗ କରି ଗାଡ଼ିକୁ ଟିକିଏ ଭଲ ଭାବରେ ଦେଖନ୍ତୁ ନାଁ ମୁଁ ଯେଉଁ ଗାଡ଼ି ଜାଗାକୁ ଯାଇଥିଲି ସେହି ଜାଗାରେ ଡ୍ରାଇଭର ଭାଇ ଥିବେ ନା ଆପଣ ଫୋନ କରିକି ବୁଝିବେ